ଆମେ ଭାଇ ଭଉଣୀ ହେଉଛୁ ପାଞ୍ଚଜଣ ମୋ ବଡ଼ ଭଉଣୀ ନାଗପୁରରେ ରହୁଛନ୍ତି ମୁଁ ତାଙ୍କ ତଳେ ମୋ ତଳେ ଆଉ ଗୋଟେ ଭଉଣୀ ମୋର ଦୁଇ ଭାଇ ବହୁତୁ ସାନ ଆମେ ଦୁଇ ଭଉଣୀ ବହୁତ ଡେଙ୍ଗା ଡେଙ୍ଗା ମୋଟା ମଧ୍ୟ ବହୁତ ଗୋରା ଦେଖିବାକୁ ବି ଭଲ ଅଛୁ ଦୁଇ ଭଉଣୀ ଭାଇମାନେ ବି ଦୁଇ ଭାଇ ଓ ବଡ଼ ଭାଇ ଟିକେ ମସିଆ ମୋ ଦୁଇ ଭାଇ ମସିଆ ମୋ ସାନ ଭାଇ ଗୋରା ହାଇଟ୍ ବି ଅଛନ୍ତି ମୋ ସାନ ଭଉଣୀ ଯେ ସେ ମସିଆ ପତଳା ଆମେ ଭାଇ ଭଉଣୀ ପାଞ୍ଚ ଜଣ ମୋ ବଡ଼ ଭଉଣୀର ପୁଅ ଝିଅ ହେଉଛନ୍ତି ତିନିଟା ସେ ବହୁତ ସୁନ୍ଦର ସୁନ୍ଦର ଦେଖ